ଆମ ଅଞ୍ଚଳରେ ଆଉ ବିଶେଷ କରି ଲୋକମାନେ କୃଷି କାମ ଶ୍ରମିକ ଏ କୃଷି କ୍ଷେତ୍ର ମାନେ ଚାଷବାସ କରନ୍ତି ଓ କିଛି କିଛି ଲୋକ ବାହାରକୁ ଚାକିରି ଉଦ୍ଦେଶ୍ୟରେ ଚାକିରି ନିଯୁକ୍ତିରେ ଯାଆନ୍ତି କିନ୍ତୁ ଆମ ଅଞ୍ଚଳରେ ନାହିଁ କଣ ନା କଳକାରଖାନା ପ୍ଲାଣ୍ଟ ଯଦି ଗୋଟିଏ ଖୋଲା ଯାଆନ୍ତା ତାହେଲେ ସେଥିରେ କିଛ କିଛି ଲୋକ ଆଉ ନିଯୁକ୍ତି ହୁଅନ୍ତେ ଏବଂ ଚାକିରି ମଧ୍ୟ କରନ୍ତେ ଆଉ ସେବା ଅନୁଷ୍ଠାନ ରେ ବି ଅଛି ସେବା ଅନୁଷ୍ଠାନରେ ସେମାନେ ସେବା କରିବା ପାଇଁ ଟିକେ ସୁଯୋଗ ପାଇପାରୁ ନାହାନ୍ତି ତାଙ୍କୁ ସେଥିରେ ଯଦି ଚାନ୍ସ ମିଳନ୍ତା ସରକାରଙ୍କ ତରଫରୁ ସେମାନେ ସେଠି ମଧ୍ୟ ଯାଇକି ସେବା କରନ୍ତେ